ଗ୍ରାମାଞ୍ଚଳର ଯୁବ ପିଢ଼ୀ ସହରରେ ବସବାସ କରିବାକୁ ପସନ୍ଦ କରୁଥିବାରୁ ସେମାନେ ସୁଖୀ ଜୀବନ ସାଥି ପାଇପାରୁ ନାହାନ୍ତି କାରଣ ସେମାନଙ୍କର ସେମାନେ ଗାଁରେ ରହୁଥିଲେ ଗାଁରୁ ଯାଇ ସହରରେ ରହିଲେ ସେମାନଙ୍କର ଖାଦ୍ୟ ପେୟ ଚାଲିଚଳଣୀ ହାବ ଭାବ ସବୁଥିରେ ସେମାନଙ୍କର ପରିବର୍ତ୍ତନ ଆସିଲା ସେମାନେ ଯଦି ଗାଁରେ କୌଣସି ଝିଅକୁ ବାହା ହେବା ପାଇଁ ଚାହିଁଲେ ତେବେ ସେମାନଙ୍କୁ ତାଙ୍କୁ ପସନ୍ଦ କଲେନି କିମ୍ବା ବାହାରରେ କୌଣସି ଝିଅ ଯଦି ରହିଲେ ସେମାନେ ଗାଁର ପୁଅମାନଙ୍କୁ ପସନ୍ଦ କଲେନି ତେଣୁ କରି ସେମାନଙ୍କ ଭିତରେ ବହୁତ ସମସ୍ୟା ଦେଖା ଦିଏ ତେଣୁକରି ସେମାନେ କିଏ ଯିଏ କୌଣସି ଜଣେ ହେଉ ପୁଅ ହେଉ ବା ଝିଅ ହେଉ ଯି ସୁଖୀ ଜୀବନ ଯାପନ କରିପାରନ୍ତି ନାହିଁ ସେମାନେ ଜୀବନ ସାଥି ପାଇବାରେ ବହୁତ ଅସୁବିଧା ଭୋଗନ୍ତି